ହ୍ୟାଲୋ ଭାଇ ମୁଁ ସ୍ମୃତି ରଞ୍ଜନ କହୁଥିଲି ଭୁବନରୁ ମୁଁ ଗୋଟିଏ ଖାଇବା ମଗାଇଥିଲି ଆପଣ ଢେଙ୍କାନାଳ ଗ୍ରୀନ ଚିଲିରୁ ଭାତ ଡାଲି ଚିକେନ ଖଟା ଛତୁ ବହୁତ କିଛି ଖାଇବା ଅର୍ଡ଼ର କରିଥିଲି ତ ଯାହା ମାନେ ସେଥି ବର୍ଷା ଜୋରବି ହେଉଥିଲା ଆଉ ରାସ୍ତା ଭଲ ନଥିଲା ସେ ଡେଲିଭରି ବଏ ଯାହାବି ହେଉ ବହୁତ ସୁନ୍ଦର ଭାବରେ ସେ ଖାଇବା ଆଣିକି ସେ ମୋ ପାଖରେ ପହଞ୍ଚାଇଛି କିଛି ଖରାପ ବି ନାହିଁ ତାହା ସହିତ କିଛି ମିଶାମିଶି ବି ନାହିଁ ଆଉ କିଛି ମୋ ତରଫରୁ ଯଦି ଆପଣ ତାଙ୍କୁ କିଛି ପଇସା ପତ୍ର ଦେଇଥିବେ ତ ମୁଁ ନେକ୍ସଟ ଟାଇମ୍ ଯେତେବେଳେ ଆପଣଙ୍କ ହୋଟେଲରୁ ଖାଇବା ମଗାଇବି ତ ମୁଁ ସେହିଟା ଆପଣଙ୍କୁ ଦେଇଦେବି